ଆଜ୍ଞା ଆଜ୍ଞା କହୁଥିଲି କିଏ କହୁଥିଲେ କି ଆପଣ ହଁ କରିବି

ଆଜ୍ଞା ଆଜ୍ଞା ମୁଁ କେତେଟାରୁ କେତେଟା ଅଫିସ ଯାଉଛନ୍ତି ଆଜ୍ଞା ଆଉ ଦରମାଟା କେତେ କହୁନାହାନ୍ତି ହଉ ହଉ ଯିବି ଆଉ କାଲିଠୁ କାଲିଠୁ ଯିବିନି ମ୍ୟାଡ଼ାମ କେବେଠୁ ଯିବି

ଆଜ୍ଞା ଏଇଟା ଆପଣଙ୍କ ନମ୍ବର ତ ଆଜ୍ଞା ହଁ ହଁ ମୁଁ ରହିଯିବି କିଛି ଅସୁବିଧା ନାହିଁ

ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଯିବି ପହଞ୍ଚିଯିବି ଠିକ୍ ଟାଇମରେ ହଁ ହଁ ଆସିବି ହଁ ସବୁ ରୋଷେଇବାସ ସବୁ ଆସେ କ'ଣ ଖାଇବେ କହିଦେଇଥିଲେ ମୁଁ ସେଇ ଅନୁସାରେ ତାଙ୍କୁ କରିକି ଦେବି ଆଉ ହଁ ହଁ ମୁଁ ସବୁ ଦାୟିତ୍ୱ ନେବି